ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ହେଲା ଯେ ଲୋକମାନେ ବେକାର ହେଇ ଗାଁରେ ବସୁଛନ୍ତି ଯାହାଦ୍ୱାରାକି ସେମାନେ ବସିକି ତାସ ଖେଳିଲେ ଆଉ ଝିଅ ବୋହୂମାନେ ଗଲେ ତାଙ୍କୁ କମେଣ୍ଟ କଲେ ଆଉ ବସିକି ରହିବା ହେତୁ ସେ ତାପରେ କିଛି ଯଦି ସରକାରୀ ସୁବିଧା ଆମକୁ ମିଳିଲା ନାହିଁ ବେକାରୀମାନଙ୍କୁ ସେମାନେ ବାହାର ଦେଶକୁ ଯାଇ କାମକଲେ କାମ କଲା ବାଦେ ପରିବାରରୁ ଦୁରେଇ ହେଇକି ରହିଥିବା ହେତୁ ସମସ୍ତ ନିଶା ଖାଇଲେ ସମସ୍ତ ନିଶା ଖାଇକି ସେପଟେ ମଧ୍ୟ ବାହାର ଦେଶରେ ଅପରାଧ କଲେ ବାହାର ଦେଶରେ ଅପରାଧ କଲେ ଆଉ ଆମର ସ୍ୱାସ୍ଥ୍ୟ ବି ସେମାନଙ୍କର ଖରାପ ହେଲା ଆଉ ସାମାଜିକ ଅଶାନ୍ତି ହେଲା ଜମିରେ ଆମର ପାଣି ସୁବିଧା ନାହିଁ ଚାଷ କରିବା ପାଇଁ ଯାହାଦ୍ୱାରା ଲୋକମାନେ କି ଜମି ବିକି ଦେଲେ ବିକିଦେବା ହେତୁ ଆମର ସରକାର ସେଇଠି ଏହି ଇଏ କଲା ବିଲ୍ଡ଼ିଙ୍ଗସ୍ କଲା ଆଉ କମ୍ପାନୀଫମ୍ପାନୀ ଖୋଲିବା ଦ୍ୱାରା ଆମ ପରିବେଶ ମଧ୍ୟ ଦୂଷିତ ହେଉଛି ଆ ରାଜନୀତିକ ଅଭାବ ଏଇଟା ରାଜନୀତିକ ଆମର ମନ୍ତ୍ରୀମାନଙ୍କର ଅଭାବ ହେତୁ ଆଉ